ମୋର ବୁଣିବା ଏବଂ ଷ୍ଟିଚିଙ୍ଗ ପ୍ରୋଜେକ୍ଟ କରିବା ପାଇଁ ମୋର ବହୁତ ଗୁଡ଼ିଏ ରଙ୍ଗ ଚୟନ କରେ ଯେଉଁଥିରେ ସୂତା ବଟମ ପଛ ପଟ ଲେସ୍ ଝୁମ୍କା ବହୁତ ଉପଯୁକ୍ତ ରଙ୍ଗ ଚୟନ କରି ଲୋକମାନଙ୍କୁ ମୁଁ ଯୋଗାଇ ଦିଏ ଯେଉଁଥିରେ ମୁଁ ଆଉ ମୋର ଟିପ୍ସ ଦିଏ ଲୋକମାନେ ଗୋଟିଏ ବ୍ଳାଉଜ ଦେଲେ ସେଥିରେ ଲେସ୍ ଲଗାଇବା ଝୁମ୍କା ଲଗାଇବା ସେଥିରେ ଯେକୌଣସି ମାଳୀ ମୋତି ଲଗାଇ ଦେଲେ ସେଟା ମୁଁ ଟିପ୍ସ ଦିଏ ଲୋକମାନଙ୍କୁ ଭଲ ଲାଗିବା ପାଇଁ ସେଥିରେ ମୋର ପ୍ରିୟ ରଙ୍ଗ ହେଉଛି କଳା ଧଳା ପିଙ୍କ୍ କଲର୍ ମୋର ପ୍ରିୟ ରଙ୍ଗ